କୃଷି କୃଷି ପରିମଳ ଆମ ଭାରତ ପାଇଁ ଅତ୍ୟନ୍ତ ଜରୁରୀ କୃଷି ପାଇଁ ହିଁ ଆମେ ବଞ୍ଚିପାରିବା କୃଷି ବିନା କିଷାନ ବିନା ଆମେ କିଛି କରିପାରିବା ନାହିଁ ଯେମିତି ଭାରତରେ ଜବାନ୍ ମାନେ ଲଢ଼ୁଛନ୍ତି ସେହିପରି ଆମ କୃଷି ମଧ୍ୟ ଆମ ଭାରତ ପାଇଁ କିଛି ବହୁତ ବହୁତ ବହୁତ ପରିମାଣରେ ରହିଛି କୃଷି ବିନା କିଛି କାମ ହୋଇପାରିବ ନାହିଁ ବା ଖାଦ୍ୟ ନ ପାଇଲେ ମଣିଷ ବଞ୍ଚିପାରିବ ନାହିଁ ଖାଦ୍ୟ ପାଇବା ପାଇଁ ଶସ୍ୟ ଦରକାର ଶସ୍ୟ ପାଇଁ କୃଷି ନିହାତି ଏବଂ ତା' ପାଇଁ ଚାଷୀମାନଙ୍କୁ କେମିତି ଆମେ ପ୍ରୋତ୍ସାହନ କରିପାରିବା ଯେମିତି ହଉ ଚାଷରେ ହଉ କିମ୍ବା କିଭିନ୍ନ ଜଳ ବଣ୍ଟନ କିମ୍ବା ନାଳ ନର୍ଦ୍ଦମା ଇତ୍ୟାଦି ସେବା ଯୋଜନା ଇତ୍ୟାଦି ମାଧ୍ୟମରେ ଆମେ କୃଷି କାର୍ଯ୍ୟ କରିପାରିବା ହେଲେ କୃଷି କାର୍ଯ୍ୟ ପାଇଁ ଅଧିକ ଅଧିକ କେମିତି ଉତ୍ପନ୍ନ ହେବ ସେଥିପାଇଁ ଖତ ବିଭିନ୍ନ ପ୍ରକାର ସାର ବିଭିନ୍ନ ପ୍ରକାର ଇତ୍ୟାଦି ଆମେ କୃଷି କାର୍ଯ୍ୟରେ ନିୟୋଜିତ କରିପାରିବା ଏବଂ କୃଷି ବହନ ବଣ୍ଟନ ମାଧ୍ୟମରେ ଆମେ ବିଭିନ୍ନ ସୋପାନ ପଦ୍ଧତି ଦେଇ କୃଷି କାର୍ଯ୍ୟକୁ ଉନ୍ନତ ଧରଣର କରିପାରିବା କୃଷି ପାଇଁ ବିିଳମ୍ବ ବା କୃଷି ପାଇଁ କିଛି ପରିମାଣରେ ସାର ଔଷଧ ହୁଏତ ମାଟି ପାଇଁ କ୍ଷତିକାରକ ସେଥିପାଇଁ ଆମେ ଖତର ବ୍ୟବହାର କରିପାରିବା ଚାଷୀ ଉପଯୋଗୀ ସାର ବା କୀଟନାଶକ ଔଷଧ ବ୍ୟବହାର କରିପାରିବା ଜଳ ହ୍ରଦ ଇତ୍ୟାଦି ମାଧ୍ୟମରେ ବା ବିଭିନ୍ନ ସୋପାନ ମାଧ୍ୟମରେ ଆମେ ଜଳସେଚନ କରିପାରିବା ଜଳସେଚନ କରିବା ପଦ୍ଧତି ଯଦି ଆମେ ନ ଜାଣିଲା ତାହେଲେ କିଷାନ ଡଟ୍ କମ୍ ବା ଆମର ଯେଉଁ କିଷାନ ପାଇଁ ଯେଉଁ କଲ୍ ନମ୍ବର ଅଛି ଡାଏଲ୍ କରିବା ଏବଂ କୃଷି ଉପଯୋଗୀ ଆମେ ବିଭିନ୍ନ ପଦ୍ଧତି ବିଷୟରେ ଜାଣିପାରିବା ହେଲେ କୃଷି ବିଷୟରେ ଅନ୍ୟ କିଛି ନ ଜାଣି ଆମେ କି କୌଣସି କାର୍ଯ୍ୟ କରିପାରିବା କରିବା ନାହିଁ ବା କରିବା ଉଚିତ ମଧ୍ୟ ନୁହେଁ ଯେମିତି କୌଣସି କୀଟନାଶକ ଔଷଧ ବଦଲେ ଆମେ ଆଉ କିଛି ସାର ଦେଇଦବା ଚାଷଟା ନଷ୍ଟ ହେଇଯିବ ସେଥିପାଇଁ ଅଧିକ ଧ୍ୟାନ ଦେବା ଉଚିତ୍ ଚାଷ କେମିତି ଠିକ୍ ଭାବରେ ହେବ ବା ଠିକ୍ ପରିମାଣରେ ହେବ ବା ଅଧିକ ଉତ୍ପାଦନ ହେବ ସେଥିପାଇଁ ଆମେ ସବୁବେଳେ ଧ୍ୟାନ ଦେବା ଉଚିତ ଚାଷୀ ଉନ୍ନତ ଧରଣ ହେଲେ ଆମ ଭାରତ ଉନ୍ନତି ଆଗରେ ପଥେଇଯିବ ସେଥିପାଇଁ ଚାଷୀମାନଙ୍କ ପ୍ରତି ମଧ୍ୟ ସରକାର ଅବହେଳା କରିବା ଉଚିତ୍ ନୁହେଁ ଉଚିତ ମଞ୍ଜି ଉଚିତ୍ ପରିମାଣରେ ଜଳ ନିର୍ଦ୍ଧିଷ୍ଟ ସମୟରେ ଚାଷୀ ପାଇଁ ବିଭିନ୍ନ ପ୍ରକାର ଯୋଜନା ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରିବା ଉଚିତ ଏବଂ ଚାଷୀ ପାଇଁ ବିଭିନ୍ନ ପ୍ରକାର ସୋପାନ ମଧ୍ୟ ଦେଇ ଚାଷୀକୁ ଉନ୍ନତ ଧରଣରେ କରିବା ପାଇଁ ସରକାର ସବୁବେଳେ ଚେଷ୍ଟା ଜାରି କରିବା ଉଚିତ ଯାହାଫଳରେ ଚାଷୀ ଉନ୍ନତ ଧରଣର ହେବ ଏବଂ ଚାଷୀର ପରିମାଣ ବା ଚାହିଦା ବଢ଼ିଲେ ଆମ ଭାରତରେ ଶସ୍ୟର ପରିମାଣ ବଢ଼ିବ ଫଳରେ ସମସ୍ତେ ଅନାହାରରୁ ମୁକ୍ତି ପାଇବେ ଏବଂ ଠିକ୍ ସମୟରେ ଠିକ୍ କାର୍ଯ୍ୟ କରିପାରିବେ ଏବଂ ବିଭିନ୍ନ ପଦ୍ଧତି ଦେଇ ଚାଷ କରିଲେ ଉନ୍ନତ ଧରଣର ଚାଷ ହେବ ଅଧିକ ଉତ୍ପନ୍ନ ହେବ ଫଳରେ ଚାଷୀ ମଧ୍ୟ ଅଧିକ ଚାଷ ପାଇଁ ଉନ୍ନତି ପଥରେ ଗଲେ ସେମାନେ ପ୍ରୋତ୍ସାହନ ହେବେ ଏବଂ ଚାଷୀ ପ୍ରତି ଚାଷ ପ୍ରତି ସେମାନେ ଅଧିକ ଧ୍ୟାନ ଦେବେ ଧନ୍ୟବାଦ